ମୁଁ ଗତ ତେର ତାରିଖ ଦିନ ସୋନପୁର ସୋରୁମରୁ ଗୋଟିଏ ଶାଢ଼ୀ କିଣିଥିଲି ସେ ଶାଢ଼ୀକୁ ମୁଁ ପଇଁତିରିଶହ ଟଙ୍କାରେ କିଣିଥିଲି ଶାଢ଼ୀ ରଙ୍ଗ ହଳଦିଆ ଶାଢ଼ୀ ଧଡ଼ି ଗୁଡ଼ିକ କଳା ରଙ୍ଗର ଫୁଲ ଫୁଟି ସୁନ୍ଦର ଦିଶୁଛି ଏବଂ ଶାଢ଼ୀ ମୁହଁ ନୀଳରଙ୍ଗ ସେଥିରେ ସୁଦର ଜରିକାମ ହୋଇଛି ଶାଢ଼ୀ ପିନ୍ଧିଲେ ଆକର୍ଷଣୀୟ ଲାଗୁଛି ଏବଂ ପିନ୍ଧିଲେ ବହୁତ ନରମ ଲାଗୁଛି ଏ ଶାଢ଼ିଟିକୁ ମୋ ସାଙ୍ଗମାନେ ବହୁତ ତାରିଫ କରୁଛନ୍ତି ଏବଂ ସେମାନେ କହୁଛନ୍ତି ସେମାନଙ୍କ ମଧ୍ୟ ଗୋଟିଏ ଗୋଟିଏ ଶାଢ଼ୀ ଆଣିବା ପାଇଁ ମୋତେ ବି ଏ ଶାଢ଼ୀକୁ ବହୁତ ସୁନ୍ଦର ଲାଗୁଛି